ଆଗ ଆଗ ଯୁଗରେ ଯୋଉ ମହିଳାମାନେ ଯଦି ନୃତ୍ୟ କୌଣସି ଜାଗାରେ ପରିବେଷଣ କଲେ ସେଇଠି ତାଙ୍କୁ ନୀଚ ଦୃଷ୍ଟିରେ ଦେଖିବାକୁ ଲୋକମାନେ ନୀଚ ଦୃଷ୍ଟିରେ ଦେଖନ୍ତି କିନ୍ତୁ ଏ ଏହି ଯୁଗ ଯେତେବେଳେ ଯୁଗ ଉପରେ ଯୁଗ ଯେତବେଳେ ପିଢ଼ି ଉପରେ ପିଢ଼ି ଯେତେବେଳେ ପରିବର୍ତ୍ତନ ହେଲାଣି ସମସ୍ତଙ୍କର ଚିନ୍ତାଧାରା ଆଧୁନିକ ଭାବରେ ଚାଲିଲାଣି ଏବେ ଯୋଉ ମହିଳାମାନେ ଯଦି କୌଣସି ଭାବରେ ନୃତ୍ୟ ପରିବେଷଣ କରନ୍ତି ତାଙ୍କୁ ବହୁତ ଖୁସିରେ ସମ୍ମାନ ସହ ତାଙ୍କୁ ଦେଶ ବିଦେଶରେ ସମସ୍ତେ ଆଗ୍ରହ କରନ୍ତି ଓ ଆଗ୍ରହ ନିଅନ୍ତି ବି ତାଙ୍କୁ ତାଙ୍କୁ ମାନେ ବହୁତ ସମ୍ମାନ ସହ ତାଙ୍କୁ ଗ୍ରହଣ କରନ୍ତି ସେଥିପାଇଁ ମହିଳାମାନେ ବହୁତ ଆଗେଇ ବି ଯାଉଛନ୍ତି ଓ ନୃତ୍ୟ ଇଏ ନେଇକି ତାଙ୍କର ଗୋଟେ ଗୋଟେ ସେମାନେ ଗୋଟେ ଲକ୍ଷ୍ୟ ରଖିଦେଇଥାନ୍ତି ଯେ ମୁଁ ନୃତ୍ୟ ଯୋଗୁଁ ମୁଁ କିଛି ଗୋଟେ କ୍ଲାସ୍ ଖୋଲିପାରିବି କିମ୍ବା କିଛି ଇନକମ୍ କରିପାରିବି ତାଙ୍କର ମାନେ ଲକ୍ଷ୍ୟ ରଖି ଦେଇଥାନ୍ତି ସେଇଟାରେ ବି ସେମାନେ ମାନେ ବହୁତ ସକ୍ସେସ ହୁଅନ୍ତି କାରଣ ନୃତ୍ୟ ହେଉଛି ମଣିଷର ଜୀବନ ପ୍ରଥମ ଲକ୍ଷ୍ୟ ହେଉଛି ନୃତ୍ୟଟା ନୃତ୍ୟ ହେଲା ମାତ୍ର ତାଙ୍କର ମନକୁ ବି ଫ୍ରି ରହିଲା ଅନ୍ୟକୁ ବି ସେ ଫ୍ରି ରଖେଇଲେ ନୃତ୍ୟ କରିବା ଦ୍ୱାରା ସେମାନେ ନିଜର ଏକ୍ସରସାଇଜ ବି ତାଙ୍କର ବଡି ଲାଙ୍ଗୁଏଜ୍ ବହୁତ ସୁନ୍ଦର ରହେ ସେଥିପାଇଁ ଏହି ନୃତ୍ୟ ଆମେ ମୁଁ ଚାହୁଁଛି ଯେ ଆଜିକାଲି ମହିଳାମାନଙ୍କୁ ଆହୁରି ଆଗେଇବା ପାଇଁ ଦରକାର ଆହୁରି ନୃତ୍ୟ ବି କରିବା ଦରକାର